କୀର୍ତ୍ତନ ବିଷୟରେ କହୁଚେଁ ଯେ କିଛି କିଛି ଯେକୌଣସି ଜାଗାନ ନଚାଡେଗା କରୁଚନ୍ କୀର୍ତ୍ତନ ଲାଗି ଅନେକ ଜାଗାନ ଆସୁଚନ୍ ଗୁଟେ ଗୁଟେ ପାର୍ଟି ସେଥିରୁ ବଡ଼ା ସେଥିରୁ ବଡ଼ା ବହୁତ୍ ଲୋକ୍ ଅଛନ୍ କିନ୍ତୁ ନାମି ନାମି ପାର୍ଟି ଶୁନ୍ବାର୍ ଲାଗି ଟିକେ ରୁଚିକର୍ ଲାଗ୍ସି ଗାୟକକେ ଭଲ୍ ବାୟକ ବି ଭଲ୍ ଶୁନ୍ବାର୍ ଲାଗି ଆମ୍କୁ ମନମୁଗ୍ଧ ଲାଗ୍ସି ସେଥିର୍ଲାଗି ଆମେ ଗୀତାକୁ ଯେନ୍ ଯେନ ଗାୟକ ଆନ୍ସୁଁ ବାଛି ବାଛିିକି ଟିକେ ଆନ୍ସୁଁ ପାଞ୍ଚ୍ ଜାଗାରେ ଦଶ୍ ଦେସୁଁ ପଛେ ଆରୁ ଭଲ ଭଲ୍ଟା ପାର୍ଟି ଆଣିକିରି ନଚା ଡେଗା କର୍ବାର୍ ଲାଗି ଶୁନ୍ବାର୍ ଲାଗି ଆମ୍କୁ ଟିକେ ରୁଚିକର ଲାଗ୍ସି ସେଥିର୍ଲାଗି ଆମର୍ ପରିବାର୍ ନେଇକରି ବି ଦେଖି ଯାଏସୁଁ ସେନକେ ଖୁସିରେ ଆମେ ଦେଖି ଯାଏସୁଁ ବଲେ ଭଲ୍ ଭଲ୍ ଗାହାକ୍ ବାହାକ୍ ଆନ୍ଲେ ଆମ୍କୁ ଟିକେ ରୁଚିକର୍ ଲାଗ୍ସି ଆପଣକୁ ଏତ୍କି ତ କହିପାର୍ମୁ ଆଜ୍ଞା ଆର୍ କାଣା କହେମୁ